ହ୍ୟାଲୋ ଚନ୍ଦନ ଭାଇ କହୁଛନ୍ତି ଟ୍ରାଭେଲସ୍ରୁ ମୁଁ ଗୀତାଞ୍ଜଳୀ ଜେନା କହୁଛି ଜଟଣୀରୁ ହଁ ମୋର ଗାଡ଼ି ଦରକାର ଥିଲା ଚାରି ପାଞ୍ଚ ଦିନ ପାଇଁ ଭଡ଼ାରେ ଯାଇଥାନ୍ତି ଗାଡ଼ି ଦରକାର ଥିଲା ବଲାଙ୍ଗୀର ଯାଇଥାନ୍ତି ହରିଶଙ୍କର କେତେ ଟଙ୍କା ଲିଟର କେତେ ଟଙ୍କା ନେଉଛନ୍ତି ପନ୍ଦର ଟଙ୍କା ନାହିଁ ଆଉ ଟିକେ କମାନ୍ତୁ ହଁ ମୁଁ ଚାରି ପାଞ୍ଚ ଦିନ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଉଛି ନା ନା ମୋର ଡ୍ରାଇଭର ଦରକାର ନାହିଁ ମୁଁ ନିଜେ ଡ୍ରାଇଭିଂ କରିକି ଯିବି ହେଉ ଆସିଲେ ମୁଁ ଆପଣଙ୍କର ପଇସାପତ୍ର ସବୁ ତୁଟାଇ ଦେବି କିନ୍ତୁ ଆପଣ ମୋତେ ଚାରି ପାଞ୍ଚ ଦିନ ପାଇଁ ଗାଡ଼ି ଭଡ଼ାରେ ଦିଅନ୍ତୁ ହେଉ ରଖୁଛି କାଲି ଦେବ